ନମସ୍କାର କିଏ କହୁଥିଲେ ଆଚ୍ଛା ଆଚ୍ଛା ହଁ କୁହନ୍ତୁ ଆଜ୍ଞା କଣ ହେଇଛି

ଆଉ କଣ ହେଉଛି ଆଚ୍ଛା କେବେଠୁ ହେଲାଣି ଏମିତି ଆଚ୍ଛା ମେଡ଼ିସିନ ଖାଉଥିଲେ ଆଚ୍ଛା କେବେ ଏମିତି ହେଇଥିଲା କି ଅଣ୍ଟା ମାଡ଼ ହେଇଥିଲା କେଉଁ ଜାଗାରେ କେମିତି ମନେଅଛି କିଛି ଆଚ୍ଛା ଆଚ୍ଛା ଠିକ୍ ଅଛି ଏଇଟା ବେଶି କିଛି ବ୍ୟସ୍ତ ହେବା କଥା ନାହିଁ ଏକଚୌଲି ଆପଣ ଦେଖିଛନ୍ତି ମୋ କ୍ଲିନିକ୍ ଟା ଡ଼ମଣୀ ମନ୍ଦିର ର ଫ୍ରଣ୍ଟରେ ମୋର ଫିଜିଓଥେରାପି କ୍ଲିନିକ୍ ଅଛି ଆମେ ସେଠି ଏ ପ୍ରକାର ରୋଗୀ ମାନଙ୍କର ଚିକିତ୍ସା କରୁଛୁ ତା ପାଇଁକା କିଛି ବ୍ୟସ୍ତହେବା କଥା ନୁହଁ ଯେହେତୁ ବହୁତ ଦିନ ହେଇଗଲାଣି ଆପଣ ଆସିପାରି ନାହାନ୍ତି ଯଦି ଆରମ୍ଭରୁ ଅସିଥାନ୍ତେ ଆମକୁ କମ୍ ସମୟରେ ଏଇଟା ଭଲ ହେଇ ଯାଇଥାନ୍ତା ଆଉ ଗୋଟେ କଥା ମ୍ୟାଡ଼ାମ ୟା ପାଇଁକା ବାହାରେ କୌଣସି ପ୍ରକାର ମେଡ଼ିସିନ ହିଁ ନାହିଁ ତା ମାନେ ଯାହାବି ମେଡ଼ିସିନ ଆମେ ବାହାରୁ କିଣିବା ସବୁ କେବଳ ପେନ୍ କ୍ଲିୟର ହିଁ କିଣିବା ପେନ୍ କ୍ଲିୟର ନେଲେ କଣ ହେବ ନା ଆପଣଙ୍କର ଦୁଇ ଚାରି ଦିନ ପାଞ୍ଚ ଦିନ ଭିତରେ ଦେହ ଟା ପୁରା ଭଲ ଲାଗିବ ଆଉ ଜଣା ପଡ଼ିବନି କି ଆମର ଗୋଡ଼ ଭଲ ହେଇଗଲା ଅଣ୍ଟା ଭଲ ହେଇଗଲା ଆଉ ପାଦ ତ ଦରଜ ହିଁ ଏମିତି ଲାଗିବ ମେଡ଼ିସିନ ଛାଡ଼ିଲା ପରେ କିଛି ଦିନ ପରେ ପୁଣି ଆରମ୍ଭ ହେବ ଆପଣଙ୍କ ସେମିତି ହେଉଛି ନା ହେଉନି ହୁଁ ତେଣୁ ଏହାପାଇଁକା ଆମକୁ ଫିଜିଓଥେରାପି ନେବାକୁ ପଡ଼ିବ ଆଚ୍ଛା ଆପଣଙ୍କ ଡ଼ାକ୍ତର କେହି ଫିଜିଓଥେରାପିର ପରାମର୍ଶ ଦେଇନାହାନ୍ତି ଆଚ୍ଛା ଆପଣ ଆସନ୍ତୁ ଆମ କ୍ଲିନିକ୍ ସକାଳ ଆଠ ଠାରୁ ସନ୍ଧ୍ୟା ପାଞ୍ଚଟା ଛଅଟା ପର୍ଯ୍ୟନ୍ତ ରହୁଛି ବହୁତ ଲୋକ ଜଟଣୀ ଆଉ ଆଖପାଖ ଅଞ୍ଚଳରୁ ଆସୁଛନ୍ତି ଆପଣ ଆସିପାରନ୍ତେ ଆପଣ ଆସନ୍ତୁ ଆମର ଯାହା ଯାହା ରିପୋର୍ଟ ଆପଣଙ୍କ ପାଖରେ ଅଛି ତାକୁ ନେଇକି ଆସିଥିବେ ଆମେ ରିପୋର୍ଟ ଦେଖିବା ତାପରେ କେଉଁ ପ୍ରକାର ଚିକିତ୍ସା ଦିଆଯିବ ଆମର ଏଠି ଭଲ ଫିଜିଓଥେରାପିଷ୍ଟ ମାନେ ବି ଅଛନ୍ତି ସେମାନେ ଝିଅ ପିଲା ବି ଅଛନ୍ତି ଆପଣଙ୍କ ଦେଖାରେଖା ପାଇଁ କିଛି ଅସୁବିଧା ନାହିଁ ବହୁତ ବଡ଼ ହଲ୍ ଅଛି ଆପଣ ଆରାମସେ ଚିକିତ୍ସା ନେଇପାରିବେ ଆପଣ ଯଦି ସମୟ ହେଉଛି ରିପୋର୍ଟ ଧରିକି କାଲି ଆସିକି ପହଁଞ୍ଚନ୍ତୁ ହଁ ହଁ ଏ ଯେଉଁ ଆଣ୍ଠୁ ଗଣ୍ଠି ରୋଗ ଏଇଟା ଗୋଟେ ଜିଦ୍ଦିଆ ରୋଗଟା ଏକଚୌଲି ୟା କୁ ଆପଣ ସହଜରେ ଅଳ୍ପ ସମୟ କରିକି ଆପଣ ୟା କୁ ଭଲ ହେଇପାରିବେନି ପ୍ରଥମ କଥା ୟା ପାଇଁ ମଧ୍ୟ ମେଡ଼ିସିନ ନାହିଁ ଆମ ଶରୀର ଭିତରେ ଯେଉଁ ରୋଗ ପ୍ରତିରୋଧକ ଶକ୍ତି ଅଛି ସେଇ ଶକ୍ତି ବଳରେ ଆମେ ୟାକୁ ଭଲ କରିବା ତେଣୁ ଫିଜିଓଥେରାପି ନେଲେ ଆପଣଙ୍କ ଭିତର ର ଶକ୍ତି ଅଟୋମେଟିକ ଏଇ ପ୍ରକାର ଯେଉଁ ଆପଣଙ୍କ ଅଣ୍ଟା ପେନ ହେଉଛି ତା ଭିତରେ ଯେଉଁ ଲିକ୍ଯୁଡ଼ ଅଛି ସେଇଟା ହଜି ଯାଇଥିବ ଆଣ୍ଠୁ ପେନ ହେଉଛି ତା ଭିତରେ ଫିଡ଼ଟେ ରହୁଛି ଆପଣ ଜାଣିଛନ୍ତି ନା ଫନଯା ଭିତରେ ଗୋଟେ ଫିଡ଼ ରହୁଛି ସେ ଫିଡ଼ ସରିଯିବ ତେଣୁ ଆମେ ଏଠି ଯେଉଁ ଥେରାପି ଦେବା ସେଇଟା ନେଚୁରାଲ ନେଚର ସାଥିରେ ଦିଆଯାଉଛି ସୂର୍ଯ୍ୟ କିରଣ ରୁ ଯେଉଁ ଏନର୍ଜି ଆସୁଛି ସେଇ ଏନର୍ଜିକି କଲେକ୍ସନ କରିକି ବୈଜ୍ଞାନିକ ମାନେ ତିଆରି କରୁଛନ୍ତି ଗୋଟେ ପ୍ରକାର ମ୍ୟାଟ୍ ମ୍ୟାଟରେ ଆପଣ ଶୋଇବେ ଆପଣଙ୍କ ଆଣ୍ଠୁ ରେ ଦୁଇ ଚାରି ପ୍ରକାର ମେସିନ ବନ୍ଧା ହେବ ଆପଣ ଆସିଲେ ଦେଖିବେ ଆପଣ ନେଲାପରେ ଜାଣିବେ ଆପଣଙ୍କୁ ପ୍ରତ୍ୟେକ ଦିନ ଗୋଟେ ଘଣ୍ଟା ନେବାକୁ ପଡ଼ିବ ଗୋଟେ ଘଣ୍ଟା ନେବେ ଏବଂ ରୋଗ ବିଷୟରେ ଯଦି ଯେହେତୁ ଆପଣଙ୍କର ଦୁଇ ବର୍ଷ ହେଇଗଲାଣି ଆପଣଙ୍କର ଓଜନ କେତେ ଅଛି ହଁ ତେଣୁ ଓଜନ ଠିକ୍ ଅଛି ବୟସ କେତେ ହେବ ଆଚ୍ଛା ବୟସ ଅନୁସାରେ ଓଜନ ଠିକ୍ ଅଛି ତଥାପି ଆପଣ ଆସନ୍ତୁ ଯେହେତୁ ମହିଳା ମାନଙ୍କ ପାଖରେ ବେଶି ଏ ରୋଗ ଦେଖାଯାଏ ତେଣୁ ଆପଣ କାଲି ଆସନ୍ତୁ ପ୍ରତ୍ୟେକ ଦିନ ଗୋଟେ ଘଣ୍ଟା ସମୟ ନେଇକି ଆସିବେ ଟିକିଏ ଉଷୁମ ପାଣି ଧରିକି ଆସିଥିବେ ସାଙ୍ଗରେ କାହିଁକି ନେଚରୋପାଥି ନେଲା ବେଳେ ଟିକିଏ ଉଷୁମ ପାଣି ପିଇବା ଦରକାର ଆମ ଭିତରର ଯେଉଁ ସ୍ନାୟୁ ଗୁଡ଼ାକ ଗରମ ପାଣି ଦ୍ୱାରା ଶୀଘ୍ର ଟିକିଏ ଫକ୍ସନ କରେ ଆମ ଥେରାପିଟା ଶୀଘ୍ର କାମ ଦେବ ଆମ ଦେହରେ ଆପଣ ଉଷୁମ ପାଣି ପିଇକି ଆସିବେ ମୁଁ ଆପଣଙ୍କ ପାଇଁ ଡ଼ାକ୍ତର ମାନେ ଥିବେ ମୁଁ ବି ଥିବି ନିଜେ ଆପଣ ଆସିବେ ରିପୋର୍ଟ ଆଣିକି ଆମେ କାଲି ଦେଖେଇଦେବା ମାସେ ରୁ ଦୁଇ ମାସ ଭିତରେ ଆପଣ ଭଲ ହେଇଯିବେ କିନ୍ତୁ ଆପଣ ଏଇଟା କଣ୍ଟିନିୟୁ କରିବେ ଦୁଇ ଚାରି ଦିନ ପାଞ୍ଚ ଦିନରେ ଥରେ ଥରେ ନିହାତି ଆସିବେ ଭଲ ହେଇସାରିଲା ପରେ ଏବେ ଆପଣ କଣ୍ଟିନିୟସଲି ଦୁଇ ମାସ ଆସିବାକୁ ପଡ଼ିବ ଆମର ଯେହେତୁ ଆମେ ଗ୍ରାମାଞ୍ଚଳରୁ ଏଇ ଆପଣମାନଙ୍କ ଭଳି ଲୋକଙ୍କ ପାଇଁ ଖୋଲିଛୁ ଆମେ ଏଇଟାକୁ ପ୍ରତ୍ୟେକ ଦିନକୁ ପଚାଶ ଟଙ୍କା ନେଉଛୁ ଅଲଗା ଅଲଗା ଜାଗା ମାନଙ୍କରେ ଆପଣଙ୍କୁ ଅଧିକା ରେଟ୍ ପଡ଼ିପାରେ ବାକି ଆମେ ଖୋଲିଛୁ ଆମର ଏଇଟା ଲୋକ ସେବା କରିବା ଉଦ୍ଦେଶ୍ୟରେ ଖୋଲିଛୁ ଆମେ ପଇସା ନେଉନୁ ଖାଲି ଇଲେକ୍ଟ୍ରି ବିଲ୍ ଆଉ ଘର ଭଡ଼ା ବାବଦରେ ଆମେ ଗୋଟେ ଘଣ୍ଟାକୁ ପଚାଶ ଟଙ୍କା ଥରେ ଥେରାପି ଦେଲେ ଆମେ ମାତ୍ର ପଚାଶ ଟଙ୍କା ନେଉଛୁ ଆପଣଙ୍କୁ ଅସୁବିଧା ହେବ ଦେବାପାଇଁ ସେଇୟା